ହଁ ଆମ ଅଞ୍ଚଳରେ ବହୁତ ସପିଂ ମଲ୍ ସିନେମା ହଲ୍ ଆଉ ପାର୍କ ବି ଅଛି ଆଉ ଫାଷ୍ଟ୍ ତ ମୁଁ ମୋର ଯେତେବେଳେ ମାଇଣ୍ଡଟା ଟିକେ ଭଲ ନଥାଏ ମୋତେ ଘରେ ବସି ବସି ବିରକ୍ତ ଲାଗେ ତ ସାଙ୍ଗମାନଙ୍କୁ କଲ୍ କରିଦିଏ ଆଉ ଆସ ସମସ୍ତେ ଯିବା ମିଶିକି ସପିଂ ମଲ୍ ଟିକେ ବୁଲି ଆସିବା କ'ଣ କିଣାକିଣି କରି ଆଣିବା କି ନ୍ୟୁ ଡିଜାଇନର କ'ଣ ଡ୍ରେସ ଆସିଥିବ କି ଲିପଷ୍ଟିକ କି କ'ଣ ନେଲପଲିସ୍ ଯାହା ବି ହେଉ କି କ'ଣ ଟେଡ୍ଡୀ ନୁଆ ଟେଡ୍ଡୀ ବିୟର କି ଯାହା ବି ଆସୁ କିଣାକିଣି କରିକି ଆସିବା ମାଇଣ୍ଡ ଟିକେ ଫ୍ରି ଲାଗିବ ଏମିତିରେ ମୁଁ ସାଙ୍ଗଙ୍କମାନଙ୍କୁ କଲ୍ କରିକି ଡାକିଦିଏ ଆଉ ଆମେ ଯାଉ ବହୁତ କିଣାକିଣି କରିକି ଆସୁ ଏନଜୟ ବି କରିକି ଆସୁ ଆଉ ତା'ପରେ ସେକେଣ୍ଡ ହେଉଛି ସିନେମା ହଲ୍ ସିନେମା ହଲ୍ ବି ଅଛି ଆଉ ମୁଁ ବହୁତ ଥର ବହୁତ ଥର ଯାଏ ହେଲେ ମାସକେ ଯାହା ହେଲେ ବି ମୁଁ ମାସକେ ଥରେ ସିନେମା ହଲ୍ ଯାଏ ଦେଖିବା ପାଇଁ ମୋ ସାଙ୍ଗମାନଙ୍କ ସହ ଆଉ ସେଠି ପପକର୍ଣ୍ଣ୍ ଖାଏ କୁରକୁରେ ଖାଏ କୋଲ୍ଡ ଡ୍ରିନକ୍ସ ବି ପିଏ ସବୁ ଆଉ ଘରେ ବସିବସି ବହୁତ ବିରକ୍ତ ଲାଗେ ନା ତ କ'ଣ କରିବି ସାଙ୍ଗମାନଙ୍କ ସହିତ ପଳାଏ ସିନେମା ହଲ୍ ପଳାଏ ସପିଂ ହଲ୍ ପଳାଏ ପାର୍କ ବି ପଳାଏ ଆଉ ଘରେ ବସିବସି ଯେତେବେଳେ ବହୁତ ବିରକ୍ତ ଲାଗେ ତ ସେତେବେଳେ ବି ମୁଁ ପାର୍କ ବି ପଳାଏ ଏମିତିରେ ପାର୍କକୁ ସାଙ୍ଗମାନଙ୍କୁ ମୁଁ ଡାକେନି କାହିଁକି ନା ଆମ ଘର ପାଖରେ ଯେହେତୁ ତ ମୁଁ ନିଜେ ନିଜେ ପଳାଏ ପାର୍କରେ ବହୁତଗୁଡ଼ିଏ ଜିନିଷ ଅଛି ତାକୁ ଦେଖେ ଛୋଟ ପିଲାଙ୍କର ବହୁତ ଖେଳେନା ମାନେ ଖେଳିବା ପାଇଁ ବି ବହୁତ ଜିନିଷ ଥାଏ ସେଥିରେ ଖେଳେ ଆଉ ବହୁତ ଗଛ ବି ଲାଗିଥାଏ ସେଥିରୁ ସେଠି ଯାଇକି ମୁଁ ଫଟୋ ବି ଉଠାଏ ରିଲ୍ସ ବି କରେ ଏମିତି ବହୁତ ଆଉ ମୋତେ ବହୁତ ଭଲ ଲାଗେ ବୁଲିବା ପାଇଁ ସପିଂ ସପିଂ ମଲ୍ ସିନେମା ହଲ୍ ପାର୍କ୍ ଇତ୍ୟାଦି ବହୁତ ଭଲ ଲାଗେ ବୁଲିବା ପାଇଁ